ମୋ ପିଲାଦିନର ସ୍ମୃତି ତ ଅନେକ ଅଛି ସେହି ଭିତରୁ ଧରାଯାଉ ଆମେ ପାଣିରେ ପୋଖରୀରେ ପହଁରା ଶିଖିଥିଲୁ ଏବଂ ପ୍ରତିଯୋଗିତା କରୁଥିଲୁ ତା'ପରେ ଆମେ ଗଛ ଚଢ଼ ଗଛରେ ଚଢ଼ୁଥିଲୁ ଆମ୍ବ ଏବଂ ବିଭିନ୍ନ ଫଳ ମଧ୍ୟ ବିଭିନ୍ନ ଗଛର ତାକୁ ଆମେ ତୋଳୁଥିଲୁ ପାହାଡ଼ରେ ଚଢ଼ୁଥିଲୁ ଯେଉଁ ସ୍ମୃତି ଆଜିର ପିଲାମାନଙ୍କର ନାହିଁ ତେଣୁ ପ୍ରତ୍ୟେକ ଆମେ ପାହାଡ଼ ଚଢ଼ିବା ଶିଖିବା ପ୍ରତ୍ୟକ ଆମେ ଗଛ ଚଢ଼ିବା ଶିଖିବା ପ୍ରତ୍ୟେକ ଆମେ ବିଶେଷ କରି ପାଣିରେ ପହଁରିବା ଶିଖିବା ପାଣିରେ ପହଁରିବା ଶିକ୍ଷା ନକଲେ ଅକାଳରେ ବହୁ ଜୀବନହାନି ଘଟୁଛି ତେଣୁ ସେହି ସ୍ମୃତି ଗୁଡ଼ିକ ମୋତେ ବର୍ତ୍ତମାନ ବିହ୍ୱୋଳ କରୁଛି ଯେ ମୁଁ ପିଲାଦିନେ ଏହି ପାଣିରେ ପହଁରା ଶିଖିଥିଲି ବୋଲି ଆଜି ମୁଁ ଖୁସି ଅଛି